ମୁଇଁ ସ୍କୁଲରେ ପଢ଼ୁଥିଲା ସମୟରେ ମୁଁ ଗୋଟେ ସ୍କୁଲ କାର୍ଯ୍ୟକଳାପ ଚାଲିଥିଲା ତ ସେ ସ୍କୁଲ କାର୍ଯ୍ୟକଲାରେ ମୁଇଁ ଭାଷଣ ଦଉଥିଲି ସେତେବେଲେ ମୁଁ ଏତେ ବଢ଼ିଆ ଭାଷଣ ଦଉଥିବା ଦେଖିକରି ମୋର ସାଙ୍ଗ ପିଲାମାନେ ସମସ୍ତେ ବହୁତ ତାଲି ମାରୁଥିଲେ ଆମର ଗୁରୁଜୀ ଶିକ୍ଷକମାନେ ମଧ୍ୟ ଭୁରି ଭୁରି ପ୍ରଶଂସା କରିଥିଲେ ସେଦିନ ମତେ ବହୁତ ଖୁସି ଲାଗିଥିଲା ବହୁତ ବଢ଼ିଆ ଲାଗିଥିଲା ସେ ଦିନଟା ମୋର ସ୍ମରଣୀୟ ହେଇକିରି ରହିଛି